ପ୍ରଥମେ ବ୍ୟାଙ୍କ୍ର ମ୍ୟାନେଞ୍ଜର୍ ସହ କଥା ହେବାକୁ ପଡ଼େ କିଛି ପୂରୁ ପୂରଣ କରିବାକୁ ପଡ଼େ ଦୁଇ ଦିନ ପରେ ଲୋନ୍ ମିଳିଥାଏ ଇନ୍ସୁରେନ୍ସ୍ କରାଯାଏ ଗାଈ ଆଣିବା ପରେ ଲୋନ୍ ମାସକୁ ମାସ ଶୁଝାଯାଏ